ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପରିବହନ ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ଦୃଷ୍ଟିକୋଣରୁ ସହର ଓ ଗାଁକୁ ସରକାର ଦୃଷ୍ଟି ଦେବା ଆବଶ୍ୟକ କାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ପରିବହନ ଶିକ୍ଷା ନିତ୍ୟାନ୍ତ ଜୀବନରେ ଆବଶ୍ୟକ କାରଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ଦ୍ୱାରା ଲୋକମାନେ କୌଣସି ରୋଗ ବୈରାଗ ପଡ଼ିଲେ ସେମାନେ ଆମ୍ବୁଲାନ୍ସକୁ ଫୋନ କରି ମାନେ ଆମ୍ବୁଲାନ୍ସ ଆସି ଦୁଆରୁ ସେମାନଙ୍କୁ ମେଡ଼ିକାଲ ପର୍ଯ୍ୟନ୍ତ ନେଇଯାଏ ଓ ମେଡ଼ିକାଲରେ ସେମାନେ ଚିକିତ୍ସା ହୁଅନ୍ତି ଓ ମେଡ଼ିସିନ ମାଗଣା ମେଡ଼ିସିନ ଖାଇ ଭଲ ହୁଅନ୍ତି ଓ ପରିବହନ ଦ୍ୱାରା ଗୋଟିଏ ଲୋକ ଏଠାରୁ ସେଠାକୁ ଯିବାକୁ ଖୁବ କମ ସମୟ ଭିତରେ ଯାଇପାରେ ଓ ସେମାନେ ମଧ୍ୟ ଯାଇ ନିଜ କାମରେ ସଫଳ ହୋଇଥାନ୍ତି ଓ ଶିକ୍ଷା ଦ୍ୱାରା ଗାଁର ଟିକି ଟିକି ପିଲାମାନେ ଓ ବଡ଼ ପିଲାମାନେ ପାଠ ପଢ଼ିବା ପାଇଁ ମନ ବଳାନ୍ତି ଓ ସେମାନେ ଗାଁର ଗୋଟିଏ କିଲୋମିଟର ଭିତରେ ଶିକ୍ଷାଦାନ ପାଇବା ଯୋଗ୍ୟ କାରଣ ସେମାନେ ଚାଲିକି ଯିବା ପାଇଁ ବହୁତ କଷ୍ଟ ହୋଇନଥାଏ ଓ ସେମାନେ ଯାଇ ଆସିପାରନ୍ତି ଓ ସବୁଦିନ ପାଠ ପଢ଼ିବା ପାଇଁ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି ଏଥିପାଇଁ ସହର ଓ ଗାଁ ଗୁଡ଼ିକୁ ଏହା ସାହାଯ୍ୟ ମୁଁ ସରକାରଙ୍କଠୁ ଆଶା କରୁଛି